ହ୍ୟାଲୋ ମୁଁ ପ୍ରଣତି ଦାସ କହୁଛି ଆପଣ ନାଇସ୍ ରେଷ୍ଟୁରାଣ୍ଟରୁ କହୁଛନ୍ତି ମୁଁ ଆପଣଙ୍କ ରେଷ୍ଟୁରାଣ୍ଟରୁ ଗୋଟିଏ ପ୍ଲେଟ୍ ଚିକେନ୍ ବିରିୟାନୀ ମଗାଇଥିଲି ସେ ତା'ର ଟେଷ୍ଟ ବହୁତ ଭଲଲାଗିଲା ମୋତେ ମୋତେ ଆଉ ଦୁଇ ପ୍ଲେଟ୍ ଚିକେନ୍ ବିରିୟାନୀ ପଠାନ୍ତୁ ପଚିଶ ତାରିଖ ଦିନ ଦୁଇଟା ବେଳେ ପହଞ୍ଚାଇବେ ମୋର ଆଡ୍ରେସ୍ ହେଲା ଉଦିଆରି ମେଳଣ ପଡ଼ିଆ ବଘେଇସାହି ନାଁ ହେଲା ପ୍ରଣତି ଦାସ